ହଁ ହଁ ଏଇଟା ରାୟଗଡ଼ା ପୋଲି ପୋଲିସ୍ ଷ୍ଟେସନ୍କୁ ଲାଗିଛି ଆଚ୍ଛା ଆପଣ ରାୟଗଡ଼ା ଯାଉଥିଲେ କୋଉଠୁ କୋଉଠି ହଁ କୋଉ କଲର୍ ବେଗ୍ ଆଚ୍ଛା ଆପଣ ଅଟୋ ନମ୍ବର୍ କ'ଣ ନୋଟ୍ କରିଛନ୍ତି ଆଚ୍ଛା ଆପଣ ପୋଲିସ୍ ଷ୍ଟେସନ୍ ଯାଇଥିଲେ ଈଭିନିଂଗ୍ରେ ଯାଇଥିଲ ଆଚ୍ଛା କ'ଣ ଆପଣଙ୍କ ପାଖକୁ ପୋଲିସ୍ ଆସିଥିଲେ ଖାଲି କେସ୍ ଟା ଦେଇଛ କେତେବେଳେ ହଜିଛି ସେଇଟା କାଲି ଓହୋ ଆଉ ଯିବା ସମୟରେ କୋଉଠି ପକେଇ ଦେଇନ ତ ତ ମ୍ୟାଡ଼ାମ୍ ଆପଣ ଟିକେ ଅପେକ୍ଷା କରନ୍ତୁ ଆମ ପୋଲିସ୍ ଟିମ୍ ସବୁ ଆଡ଼େ ଖୋଜା ଖୋଜି କରିବେ ଆଉ ଯୋଉ ସମୟରେ ମିଳିଯିବ ଆପଣଙ୍କୁ ଆମେ କଲ୍ କରିବୁ ମ୍ୟାଡ଼ାମ୍ ଆପଣଙ୍କ ନମ୍ବର୍ ଟା ଆପ୍ଲିକେସନ୍ ରେ ଲେଖିଛ ସବୁ ଲେଖି ଦେଇଛ ଫର୍ମ ଫିଲ୍ ଅପ୍ ହଁ ମ୍ୟାଡ଼ାମ୍ ଆଉ ଆପଣଙ୍କ ବ୍ୟାଗ୍ ଟା ଆମେ ଖୋଜିବାକୁ ଚେଷ୍ଟା କରିବୁ ଆଉ ଆପଣ ବି ବେଳେ ବେଳେ ଆସୁ ହଁ ସାର୍ ହଁ ମ୍ୟାଡ଼ାମ୍ କୁହନ୍ତୁ ହଁ ମ୍ୟାଡ଼ାମ୍ ଆମର ତ ଏମିତି ରିପୋର୍ଟ ଆସି ଥାଉଛି ବହୁତ କିନ୍ତୁ ଆମେ ତ ଖୋଜିବୁ ମ୍ୟାଡ଼ାମ୍ ହେଲେ ଆପଣ ଗାଡ଼ି କଉ କଲର୍ ଗାଡ଼ି କେମିତିର ଟିକେ ବସିଥିଲେ ଆପଣ ଟିକେ କ'ଣ ତ ମନେ ଥିବ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ସେଇଠି ଆପଣ ମ୍ୟାଡ଼ାମ୍ ସେଇଠି କ'ଣ ଆପଣଙ୍କ ମୋବାଇଲ୍ ଛାଡ଼ିଥିଲ ସେ ବ୍ୟାଗ୍ରେ ହଁ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ସେ ଗାଡ଼ି କଲର୍ କ'ଣ ଜାଣିଛ ଓହୋ ବ୍ଲାକ୍ ୟେଲୋ ନା ହଁ ମ୍ୟାଡ଼ାମ୍ ବ୍ଲାକ୍ ୟେଲୋ ଓକେ ମ୍ୟାଡ଼ାମ୍ ତ ମ୍ୟାଡ଼ାମ୍ ସେ ଯୋଉ ସ୍ଥାନରେ ଚଢ଼ିଥିଲେ ଆପଣ କପିଳାସରେ ଚଢ଼ିଥିଲେ ନା ନା ରାୟଗଡ଼ା ବସ୍ ଷ୍ଟାଣ୍ଡ୍ ରେ ଚଢ଼ିଥିଲେ ନା ଆପଣ ଲୋକେସନ୍ ଟା ଓହୋ ମ୍ୟାଡ଼ାମ୍ ଆପଣ ଆପଣଙ୍କ ବ୍ୟାଗ୍ ହଜିଲା ପରେ ଆପଣ ବଜାର ଯାଇଥିଲ

ହଁ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ଆଉ ମୁଁ ଆପଣଙ୍କ ପ୍ରୋଫାଇଲ୍ଟା ଟିକେ ଦେଖୁଛି ଆପଣଙ୍କ ନେମ୍ କ'ଣ ଦେଇଥିଲ ମ୍ୟାଡ଼ାମ୍ ନମିତା କୁସଲେକି ରୁହ ଟିକେ ଦେଖୁଛି ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ନମିତା କୁସଲେ ଆପଣଙ୍କ ରାୟଗଡ଼ା ଆପଣଙ୍କ ବ୍ୟାଗ୍ଟା କପିଳାସରୁ ହଜିଗଲା ନା ମ୍ୟାଡ଼ାମ୍ ଏଇଟା ଆପଣଙ୍କ ଫୋନ୍ ନମ୍ବର୍ ନା ଏଇଟା ଏବେ ଦେଇଛେ ଆପଣ ନାଇନ୍ ଥ୍ରୀ ଫୋର୍ ଏଇଟ୍ ନାଇନ୍ ଏଇଟା ନା ହଁ ହଁ ମ୍ୟାଡ଼ାମ୍ ହଁ ତ ମ୍ୟାଡ଼ାମ୍ ଆଉ ଆପଣଙ୍କ ବ୍ୟାଗ୍ଟା ତ ଆମେ ଏବେ ଖୋଜିବୁ ମିଳିଲେ ଆପଣଙ୍କୁ ଆମେ କଲ୍ କରିକି ଜଣେଇବୁ ମ୍ୟାଡ଼ାମ୍ ହଁ ଆମ ପୋଲିସ୍ ଟିମ୍କୁ ମୁଁ ପଠେଇ ଦେଉଛି ଆଉ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ଖୋଜିବାକୁ ଚେଷ୍ଟା କରିବୁ ଆଉ ଆପଣ ବି ବେଳେ ବେଳେ ଆସିକି ମତାମତ ନେଉଥାନ୍ତୁ ହଁ ମ୍ୟାଡ଼ାମ୍ ଆପଣଙ୍କ ସେଠି ସବୁ କାଗଜପତ୍ର ବି ଥିଲା ପରା ମ୍ୟାମ୍

ଓକେ ମ୍ୟାଡ଼ାମ୍ ଆମେ ଆଉ ଆମେ ଖୋଜିବାକୁ ଆମେ ଚେଷ୍ଟା କରୁଛୁ ଆଉ ମିଳିଲେ ତ ଓକେ ମ୍ୟାଡ଼ାମ୍ ଓକେ ମ୍ୟାଡ଼ାମ୍